ହ ମୁଁଇ ମାଛ କେ ଧର୍ ବାର୍ ଲାଗି ବହୁତ୍ ପସନ୍ଦ କରୁଥିଲି ଧରି ବି ଯାଇଥିଲି ବଡ଼ ବଡ଼ ମାଛ ବି ରୋହି୍ ଭାକୁଡ଼୍ ମାନେ ଏନ୍ତା ବଡ଼୍ ବଡ଼୍ ମାଛ୍ ମାନେ ଧରି ଯେମି୍ ସେ ମାଛ୍ କେ ଆଣିକିରି ଅନ୍ୟ ଲୋକ୍ ମାନଙ୍କୁ ବି ଦେବାର୍ ଲାଗି ସୁବିଧା କରିଥିଲି ଯେ ସେମାନେ ନାଇଁ ନେଲେ ଆଉ ସେଇଟା ମୁଇଁ ନା ଅନେକ ପ୍ରକାର କଟା ଝଟା୍ କରିକିରି କରିକିରି ଆମେ ଖାଇବାକେ ଚେଷ୍ଟା କରୁଁ ଆଉ ସେଥିରେ ମୁଇଁ ମାଛ ପ୍ରିୟଁ ବି ଏଁ ଆଉ ମାଛ ଧରିବି ଯାଇଥିଲି ଅନେକ୍ ଥର ତା ମାନେ ଆଉ ସେଥିର୍ ଲାଗି ମୁଇଁ ଯାଇକିରୀ ଧରା ଧୁରୀ କରିକୁରି ଖାଇଁ ଦେଖିଛେ ମୁଇଁ ତାମାନେ